ଘର ବଗିଚାରେ ଫୁଲ ଗଛ ଲଗାଇଛି ଫୁଲ ଗଛକୁ ସୁରକ୍ଷିତ ରଖିବା ପାଇଁ ଆମେ ଗଛରେ ଦୁଇ ଓଳି ପାଣି ଦେଇଥାଉ ଏବଂ ପରିଷ୍କାର ପରିଚ୍ଛନ୍ନ କରିଥାଉ ଘାସ ପତ୍ର ବାଛାବଛି କରିଥାଉ ଫୁଲ ଗୋଟା ଫୁଲକୁ ଅଳ୍ପ ପଇସାରେ ବିକାବିକି କରୁ ଏବଂ କିଲୋ ଷାଠିଏ ସତୁରୀ ଟଙ୍କା ହିସାବରେ ଆମେ ବିକାବିକି କରିଥିଲୁ ଫୁଲ ଗଛକୁ ସରଳ ସରଳ ସମାଧାନ କରିଥାଉ ଏହିଭଳିଆ ଆମେ ଫୁଲ ଚାଷ କରିଥାଉ ଫୁଲ ଚାଷରେ ସ ପୋକ ଲାଗିବେନି ଯେପରି ଆମେ ଔଷଧ ହରିକା ପ୍ରୟୋଗ କରିଥାଉ ଆଉ ଫୁଲ ଗଛ ଧାଡ଼ି ଧାଡ଼ି ସୁନ୍ଦର ସୁନ୍ଦର ଧାଡ଼ି ଧାଡ଼ିକିରି ଲଗିଆ ହୋଇଥାଏ